ଭାରତର ଯେଉଁ ସ୍ୱାସ୍ଥ୍ୟସେବା ତା ତୁଳନାରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ଗୁଣବତ୍ତା ବହୁତ ଭଲ ଅଛି ଆଜିକାଲି ଆଉ ବାହାର ଇଏକୁ ଯିବା ଦରକାର ପଡ଼ୁନି ସବୁ ଯାହା ଯାହା ଯେଉଁ ଜିଲ୍ଲା ଇଏରେ ଷ୍ଟେଟରେ ସେଇ ଷ୍ଟେଟରେ ସବୁକିଛି ଭଲ ସ୍ୱାସ୍ଥ୍ୟସେବା ମିଳୁଛି ଆମ ଓଡ଼ିଶାର ଭୁବନେଶ୍ୱର କଟକ ବରହମ୍ପୁର ଏହି ସବୁ ଜାଗାରେ ଭଲ ସ୍ୱାସ୍ଥ୍ୟସେବା ମିଳୁଛି ଏଠିକାର ନର୍ସ ଏବଂ ଭଲ ଭଲ ଉପକରଣ ସବୁ ଆମର ଯେଉଁ ଭୁବନେଶ୍ୱର ରାଜଧାନୀରେ ମଧ୍ୟ ମିଳୁଛି ସ୍ୱାସ୍ଥ୍ୟସେବା ମଧ୍ୟ ଭଲ ଅଛି ଅନ୍ୟ ଏ ତୁଳନାରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ବହୁତ ଭଲ ଏ କିନ୍ତୁ ଯେଉଁ ଭାରତର ଅନ୍ୟାନ୍ୟ ଅଛି ତା'ଠୁ କିନ୍ତୁ ଓଡ଼ିଶାରେ ମଧ୍ୟ ଭଲ ସ୍ୱାସ୍ଥ୍ୟସେବା ସରକାର ଠିକ୍ ଭାବରେ ମେଡ଼ିକାଲ୍ ଗୁଡ଼ିକୁ ଯୋଗାଇ ଦଉଛି